ଜଗତସିଂହପୁର ଜିଲ୍ଲାରେ ରାଜନୈତିକ ନେତାମାନେ ଲୋକମାନଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି ଅର୍ଥ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ସେମାନେ ମିଛ ପ୍ରତିଶ୍ରୁତି ଦେଉଛନ୍ତି ସାମାଜିକ ପରିବେଶ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ମଧ୍ୟ ନାହିଁ ରାଜନୈତିକ କ୍ଷେତ୍ର ମଧ୍ୟ ଦୁର୍ବଳ ଅଟେ ନେତାମାନେ ଏହିପରି ମିଥ୍ୟା ପ୍ରତିଶ୍ରୁତି ଲୋକମାନଙ୍କ ଲୋକମାନଙ୍କୁ ଦେଇ ଲୋକମାନଙ୍କଠାରୁ ଭୋଟ ନେଇ ଜିତିଥାନ୍ତି ଏବଂ ଲୋକମାନଙ୍କୁ ରାସ୍ତା ତିଆରି ହେଉ କିମ୍ବାାନ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ହେଉ ସବୁଥିରେ ମଧ୍ୟ ମିଛ ପ୍ରତିଶସ୍ତୁତି ଦେଇ ଲୋକମାନଙ୍କୁ ଠକିଥାନ୍ତି